ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଛାତ୍ର ଛାତ୍ରୀମାନଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ପୋଷାକ ପତ୍ର ଦିଆଯାଉଛି ମାଗଣାରେ ପାଠ ପଢ଼ିବା ପାଇଁ ବହିପତ୍ର ମଧ୍ୟ ପ୍ରଦାନ କରାଯାଉଛି ରହିବା ପାଇଁ ସ୍ଥାନ ମଧ୍ୟ ଦିଆଯାଉଛି ଶିକ୍ଷକମାନେ ମଧ୍ୟ ପିଲାମାନ ଛାତ୍ର ଛାତ୍ରୀମାନଙ୍କୁ ସଠିକ ଭାବେ ଶିକ୍ଷା ପ୍ରଦାନ କରୁଛନ୍ତି ଉପଯୁକ୍ତ ସମୟରେ ମଧ୍ୟ ପ୍ରଦାନ ଶିକ୍ଷା ପ୍ରଦାନ କରୁଛନ୍ତି ଯାହାଫଳରେ କି ଶିକ୍ଷାର୍ଥୀମାନାନଙ୍କର ଶିକ୍ଷା ଗ୍ରହଣ କରିବାରେ କୌଣସି ଅସୁବିଧା ହେଉନାହିଁ ଓଡ଼ିଶାରେ ଶିକ୍ଷାର ଶିକ୍ଷାର ସ୍ଥାନ ସର୍ବୋଚ୍ଚ ସର୍ବୋଚ୍ଚ ଗ୍ରହଣ କରିଛି ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛି ଛାତ୍ର ଛାତ୍ରୀମାନେ ମଧ୍ୟ ସେ ଛାତ୍ର ଛାତ୍ରୀମାନେ ମଧ୍ୟ ଶିକ୍ଷା ଲାଭ କରିବା ଦ୍ୱାରା ଉପକୃତ ହେଉଛନ୍ତି ସରକାର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାରେ କୌଣସି ଅସୁବିଧା ରଖି ନାହାନ୍ତି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି ଯାହାଫଳରେ କି ଛାତ୍ର ଛାତ୍ରୀମାନଙ୍କର ଶିକ୍ଷାାଗ୍ରହଣ କରିବାରେ କୌଣସି ଅସୁବିଧା ହେଉନାହିଁ ଛାତ୍ର ଛାତ୍ରୀମାନେ ଉପକୃତ ଲାଭ କରୁଛନ୍ତି